ଭାଇ ଆମେ ସବୁ ସାଙ୍ଗ ମିଶି କଥା ହୋଇଛୁ ଦାରିଙ୍ଗବାଡ଼ି ବୁଲିବାକୁ ଯିବୁ ତୁମ ଗାଡ଼ି ଖାଲି ଅଛି ତ ଆମେ ପାଞ୍ଚ ଜଣ ଯିବୁ ତିରିଶ ତାରିଖରେ ଏ'ଠୁ ପାଞ୍ଚଟା ସୁଦ୍ଧା ବାହାରିବୁ ସକାଳୁ ଆଉ ତମେ ଆମକୁ ବାଲାଜୀ କଲେଜରୁ ନେବାକୁ ଆସିବ ଦଶଟା ସୁଦ୍ଧା ଦାରିଙ୍ଗବାଡ଼ିରେ ପହଞ୍ଚିବା ଆଉ ବୁଲାବୁଲି କରିକି ଖାଇକି ସେଠୁ ସନ୍ଧ୍ୟା ଛଅଟା ସୁଦ୍ଧା ବାହାରିବା ଆଉ ଦଶଟା ସୁଦ୍ଧା ଫୁଲବାଣୀରେ ଯେମିତି ପହଞ୍ଚିବା ସବୁ ଦାୟୀତ୍ୱ ତୁମର ଯେମିତି କାହାର କିଛି ଅସୁବିଧା ନ ହୁଏ ଆମକୁ ଭଲରେ ନେଇକି ଭଲରେ ଆଣିବା ଦାୟୀତ୍ୱ ସବୁ ତୁମର ରହିଲା ହେଉ